ହଁ ମୁଁ ଗୁଆ ଗାଈ ରଖିଛି ଗୁହାଳରେ ଗାଈର ରଖିଛି ଗୁହାଳକୁ ବହୁତ ପରିଷ୍କାର ପରିଚ୍ଛନ୍ନ ରଖିଛି କାହିଁକିନା ଗୁହାଳ ମାଟି ଗୁହାଳ ହେଲେ ସେଇଟା ବହୁତ କାଦୁଅ ପଙ୍କ ହେଇଯିବ ସେଥିପାଇଁ ସିମେଣ୍ଟ ଗୁହାଳ କରିକି ସବୁବେଳେ ପାଇପ୍ ଲାଗିଛି ଗୋଟେ ନଳା ତିଆରି ହୋଇଛି ସେଇ ଯେଉଁ ଗାଈର ମୂତଗୁଡ଼ା ଯିବାପାଇଁ ନଳା ତିଆରି କରିଦେଇଛି ନଳା ବାଟେ ସେଇଟା ଯାଉଛି ଆଉ ଗାଈର ଗୋବର ସେଇଟା ବି ସାଙ୍ଗେ ସାଙ୍ଗେ ଉଠା ହେଇଯାଉଛି କାହିଁକିନା ଗାଈ ଦେହରେ ଗୋବର ଲାଗିଲେ ବିଭିନ୍ନ ପ୍ରକାର ରୋଗ ବି ଗାଈମାନଙ୍କୁ ହେଉଛି ସେଥିପାଇଁ ଗାଈକି ବହୁତ ପରିଷ୍କାର ପରିଚ୍ଛନ୍ନ କରି ରଖିଛି ଯେହେତୁ ମୁଁ ପାଞ୍ଚ ଛଅଟା ଗାଈ ରଖିଛି ମୁଁ ତ ଜଣେ କରିପାରିବିନି ତେଣୁ ବାହାରୁ ଲୋକ ଆଣିକି ରଖିଛି ସିଏ ବି ଗାଈର ଯତ୍ନ ନିଏ ଗାଈର ଗାଧୁଆ ପାଧୁଆ କରେ ଗାଈକି ପରିଷ୍କାର ପରିଚ୍ଛନ୍ନ ରଖେ ଗାଈକି ଯେଉଁ ଖାଇବାକୁ ଦିଏ ତାକୁ ବି ଦାନା ଦେବାକୁ ପଡ଼େ ଗାଈକି ଦାନା ନଦେଲେ ଗାଈର କ୍ଷୀର ହେବନି ସେଥିପାଇଁ ଗାଈକି ସବୁ ଦାନା ଦିଏ ଆଉ ଲୋକ ପାଞ୍ଚଜଣଙ୍କୁ ଯେଉଁ ରଖିଛି ତାଙ୍କୁ ବି ପଇସା ଦେଇକି ରଖିଛି ସେମାନେ ବି କାମ କରନ୍ତି ଲୋକମାନେ ସିଏ ବି କରନ୍ତି ତା'ପରେ ଗାଈର କ୍ଷୀରରୁ ସେଥିରୁ ଛେନା ହୁଏ ଛେନାରୁ ବି ଗାଈର କ୍ଷୀରରୁ ବି ଘିଅ ହୁଏ ଗାଈ ରଖିକି ବହୁତ ପରିଶ୍ରମ କରିବାକୁ ପଡ଼େ କିନ୍ତୁ ପରିଶ୍ରମର ଫଳ ମୁଁ ପାଇଯାଏ କାହିଁକିନା ଗାଈର ସବୁ ଜିନିଷ ହିଁ ଗାଈର ଦରକାର ହୁଏ ଗାଈର ଗୋବର ବି ଆମ ଜାଳେଣିରେ ଦରକାର ହୁଏ ଗାଈର କ୍ଷୀର ସେଥିରେ ବି ଦରକାର ହୁଏ ମାନେ ବିକ୍ରି କଲେ ସେଥିରୁ କିଛି ଲାଭବାନ ହୁଏ ଘିଅ ସେଥିରୁ ବି କିଛି ଲାଭବାନ ହୁଏ ଛେନା ହୁଏ ତେଣୁ ଦହି ବି ହୁଏ ସେ ସବୁ ଜିନିଷ ହୁଏ ଗାଈର ଯେତେ ଗାଈ ରଖିଲେ କୋୖଣସି ପରିଶ୍ରମ କରିବାକୁ ପଡ଼େ କିନ୍ତୁ ଗାଈ ରଖିଲେ ବହୁତ ସୁଫଳ ମିଳେ ଗାଈଟି ହିଁ ଭଲ ଗାଈ ପାଇଁ ସବୁ ଜିନିଷ ରଖିବାକୁ ପ